ଆଜ୍ଞା ହଁ ଆମେ ଖେଳୁଥିବା ସ୍ଥାନରେ ଅନେକ ଲୋକ ଦୁର୍ଘଟଣା ବା ଅସୁବିଧା ସମ୍ମୁଖୀନ ଯେମିତିକି କିଏ ଖେଳୁଥିଲା ବେଳେ ତା'ର ଗୋଡ଼ରେ ମାଡ଼ ହୋଇଥାଏ ଏବଂ ତା ଗୋଡ଼ରେ ଖଣ୍ଡିଆ ହୋଇଯାଇଥାଏ ଏହିସବୁ ଜିନିଷକୁ ତା'ର ଚିକିତ୍ସା କରିବା ପାଇଁ ଆମେ ଆମ ପାଖରେ ସଦାବେଳେ ଫାଷ୍ଟ୍ ଏଡ଼୍ ବକ୍ସ୍ ଫାଷ୍ଟ୍ ଏଡ଼୍ ବକ୍ସ୍ ରଖିଥାଉ ଏବଂ ଡେଟଲ୍ ଏବଂ ଖଣ୍ଡିଆ ପାଇଁ ବେଟାଡ଼ିନ୍ ମଧ୍ୟ ରଖିଥାଉ ସ୍ପ୍ରେ ମଧ୍ୟ ରଖିଥାଉ ଯାହା ଫଳରେ ଆଘାତ ହୋଇଥିବା ବ୍ୟକ୍ତିର ଗୋଡ଼ରେ ମାଲିସ୍ କରିପାରିବ ତା'ର ଖଣ୍ଡିଆ ହୋଇଥିବା ସ୍ଥାନରେ ଆମେ ମଲମ ବ୍ୟବହାର କରିଥାଉ ଯାହା ଫଳରେ ତାକୁ ଅନେକ ଆନନ୍ଦ ଲାଗିବ ଏବଂ ଏବଂ ତା ଗୋଡ଼ର କ୍ଷତ ମଧ୍ୟ ଶୀଘ୍ର ଭଲ ହୋଇପାରିବ ଏବଂ ସେ ଚାଲିପାରିବ ଯାହା ଫଳରେ ସେ ପୁଣି ଆଉ ଥରେ ଖେଳିପାରିବ